ହଁ ମୁଁ ବାରମ୍ବାର ବୁଲିବାକୁ ଯାଏ ମୋର ପ୍ରିୟ ସ୍ଥଳୀ ହେଉଛି ବାବା ସିଦ୍ଧେଶ୍ୱର ଶିବ ମନ୍ଦିର ସେଇଠି ଏକ ବାବା ରହୁଛନ୍ତି ସେ ବାବାଙ୍କର ବିଭିନ୍ନ ପ୍ରକାର ଗୋଟିଏ ଦୃଶ୍ୟ ଅଛି ଯେପରିକି ତା'ର ପାଦୁକା କୁଣ୍ଡ ଅଛି ହୁଁ ହନୁମାନ ମନ୍ଦିର ପାଖରେ ଅଛି ତା'ପରେ ଗୋଟିଏ ପାହାଡ଼ ଅଛି ସେ ପାହାଡ଼ରେ ଜଙ୍ଗଲ ଅଛି ସେ ଜଙ୍ଗଲ ଦୃଶ୍ୟ ଭାରି ସୁନ୍ଦର ଦିଶୁଛି ସେଠି ମୋତେ ଗଲେ ତା' ଆମର ମନ ପୂରା ପରିବର୍ତ୍ତନ ହୋଇଯାଏ ଆରୁ ଏମିତି ବାବାଙ୍କୁ ଗୁହାରି କଲେ କିମ୍ବା ଦର୍ଶନ କଲେ ଅନ୍ୟଗୁଡ଼ିଏ କିଛି ବି ଫଳ ମିଳୁଛି ସେଥିପାଇଁ ମୁଁ ସପ୍ତାହକୁ ଦୁଇ ତିନି ଥର ଲେଖାଏଁ ମନ୍ଦିର ପାଖକୁ ଯାଏ